ହଁ ଇଏ ଆମେ ଆପଣଙ୍କ ପାଖରେ ଦେଇଥିଲୁ ଫଟୋ ବନେଇବା ଉଠେଇବା ପାଇଁ ବନେଇବା ପାଇଁ କିନ୍ତୁ ଫଟୋଟା ଆପଣ ପୁରା ଖରାପ ହିଁ କରିଦେଇଛନ୍ତି ଫଟୋଟା କଳା ହୋଇଯାଇଛି ଯୋଉଟାକି ଭଲ ହୋଇଥାନ୍ତା ଆଉ ମୁଁ ବି ଅଲଗା ଲୋକଙ୍କୁ କହିପାରିଥାନ୍ତି ନା କି ଆପଣଙ୍କ ଷ୍ଟୁଡ଼ିଓରେ ଭଲ ଫଟୋ ଉଠା ହେଉଛି ଆଉ ଭଲ ମାନେ ଲାଇଟ୍ ଅଛି ଭଲ ମାନେ ସବୁ ଭଲ ଅଛି ବୋଲି କହିପାରିଥାନ୍ତି କିନ୍ତୁ ଆପଣ ଯୋଉ ଫଟୋ ଉଠେଇଲେ ତାହା ପୁରା ମାନେ ଫଟୋ କଳା ହୋଇଯାଇଛି ନା ଆମର କିଛି ପିକଚର୍ ବି ଭଲ ଆସିନି କିଛି ବି ଭଲ ଆସିନି ମ୍ୟାଡମ୍ ସେଇଟା କଥା ମୁଁ ମୁଁ ବି ସେଇ ନାଁ ଶୁଣିଥିଲି କି ଆପଣଙ୍କ ଦୋକାନରେ ଭଲ ଫଟୋ ଉଠାହୁଏ ମାନେ କ୍ଲିୟର୍ ଫଟୋ ଆସେ ଭଲ ଭଲ ଫଟୋ ଆସେ ବୋଲିକି ମୁଁ ଯାଇଥିଲି କିନ୍ତୁ ଆପଣଙ୍କ ମାନେ ଫଟୋଟା ଏତେ ଖରାପ ଆସିଲା ଯେ ମୁଁ ସେଇଟା ଅଫିସିଆଲି ଇଏରେ ଇଉଜ୍ ବି କରିପାରୁନି ମୋର ପ୍ରୋବ୍ଲେମ୍ ହୋଇଯାଉଛି ହଁ ଆଜି ହଁ ଆଜି ତ ପୁଣି ଦଶଟା ହେଲାଣି ଆଉ ମୋତେ କାଲି ହିଁ ଦରକାର ଥିଲା ମୋର କାଲି ବହୁତ ଇମରଜେନ୍ସି ଥିଲା ମୁଁ ସେଇଥିପାଇଁ ବୋଲି ଫଟୋ ଉଠେଇଥିଲି ଏତେ ଜଲଦି ଆଉ ଯୋଉଟାକି ଲେଟ୍ ମାନେ ଫଟୋ ଦେବାରେ ବି ଆପଣ ଲେଟ୍ କଲେ ଆଡ଼େ ଫଟୋ ଖରାପ ବି ହୋଇଗଲା ଏବେ ମୋର ମୋ କାମରେ ଲେଟ୍ ହୋଇଯାଉଛି ସେଇଟା ହିଁ ବେଶୀ

ହଁ ବର୍ଷା ହେଉଛି ମୁଁ ବି ଯାଇପାରୁନି ଯଦି ଟିକେ ବର୍ଷା କମିଯାଇଥିଲେ ବି ଯାଇଥାନ୍ତି ଆଉ ମୋତେ କାଲି ଆପଣ ତ ଦଶଟାରେ ଦୋକାନ ଖୋଲିବେ ମୋତେ ତ କାଲି ସକାଳ ଆଠଟାରେ ଦରକାର ଥିଲା ଆଉ ମୋତେ ଯେମତି ହେଲେ ବି ଦରକାର ଅଛି ଟିକେ ଦେଖନ୍ତୁ ଚେଷ୍ଟା କରନ୍ତୁ ନହେଲେ ଆଜି ରାତି ଭିତରେ ଯଦି କରିପାରିବେ ଆଚ୍ଛା ଯୋଉ ଫଟୋଟା ଉଠେଇଦେଇଛି ମୁଁ ତାକୁ ପୁଣି କ୍ଲିୟର୍ କରିପାରିବେ ଲାଇଟିଙ୍ଗ୍ ହେବ ହୋଇପାରିଲେ ସିନା

ଆଜ୍ଞା ଠିକ୍ ଅଛି ମ୍ୟାଡମ୍ ଥ୍ୟାଙ୍କ୍ ୟୁ ଓକେ